ସାନୁ ମୁଁ ଏବେ ଚାରିଦିନ ଭିତରେ ଗୋଟିଏ ଭଲ ବହିଟେ କିଣିଥିଲି ରେ ସେହିଟା ଏପିଜେ ଅବଦୁଲ କାଲାମଙ୍କର ୱିଙ୍ଗସ୍ ଅଫ ଫାୟାର ସେ ବହିଟା ବହୁତ ଭଲ ତାଙ୍କର ଏପିଜେ ଅବଦୁଲ କାଲାମଙ୍କର ପୁରା ଆତ୍ମଜୀବନୀ ସେହିଟାରେ ସଂପୂର୍ଣ୍ଣ ଲେଖା ହୋଇଛି ସେଇଟା ଏତେ ବଢ଼ିଆ ବହିଟା ହେଥିରୁ ପଢ଼ିଲେ ବହୁତ କିଛି ଶିଖିବାକୁ ପଡ଼ିବ ଜଣେ ମହତାଂକ୍ଷି ଯଦି ମହତ ଆଂକାକ୍ଷି ଜଣେ ହେବାକୁ ଚାହିଁବେ ଜଣେ ଯଦି ବହୁତ ବଡ଼ ଲୋକ ହେବାକୁ ଭବିଷ୍ୟତରେ ଚାହାଁନ୍ତି ତା'ହେଲେ ସେ ବହିଟି ତାଙ୍କୁ ପୁରା ସାହାଯ୍ୟ କରିବ ପିଲାବେଳୁ ସିଏ ବହୁତ କଷ୍ଟ କରିକି ବଡ଼ ହୋଇଛନ୍ତି ମାନେ ପରିବାର ବହୁତ ଅଭାବ ଅନାଟନ ଭିତରେ ଦେଇ ଗତି କରିଛନ୍ତି କିନ୍ତୁ ସେହିଟା କେବେ ହେଲେ ତାଙ୍କର ଗତିପଥରେ ଅବରୋଧ କରି ନାହିଁ ସିଏ ସେଥିରୁ ତେଣୁ ଆମକୁ ଏହିଟା ଜାଣିବାକୁ ସେଥିରୁ ଆମେ ଜାଣିଲେ ଯେ ପ୍ରକୃତରେ ଯଦି ଜଣେ ଚାହିଁବ ସେ ନିଶ୍ଚୟ ତା'ର ପରିଶ୍ରମରେ ନିଶ୍ଚୟ ସେ ବହୁତ ଉଚ୍ଚ ସ୍ଥାନକୁ ପହଁଞ୍ଚିଯାଇ ପାରିବ ସେଥିପାଇଁ ଏ ବହିଟା ମୋତେ ଏତେ ଇଏ କରିଦେଇଛି ଏତେ ମୋତେ ସକାରାତ୍ମକ ମୋ ମନରେ ଭାବନା ଭରିଦେଇଛି ଯେ ମୋତେ ଯିଏ ଯିଏ ବି ହୁଅନ୍ତୁ ଯେତେ କୌଣସି ପରିସ୍ଥିତି ତାକୁ ଯଦି ଜଣେ ଚାହିଁବ କୌଣସି ପରିସ୍ଥିତି କେବେ ତା ରାସ୍ତାରେ ବାଧା ଦେବ ନାହିଁ ସେ ନିଶ୍ଚୟ ଯଦି ଜଣେ ଉଚ୍ଚାଭିଳାଷୀ ହୋଇଥିବ ସେ ନିଶ୍ଚୟ ଯାଇକି ଉପରେ ଉପର ସ୍ଥାନ ଅଧିକାର କରିପାରିବ